ଦେଖନ୍ତୁ ଯେହେତୁ ଆମର ଏଇଟା ଉପକୂଳ ଅଞ୍ଚଳ ତେଣୁକରି ଉପକୂଳ ଅଞ୍ଚଳରେ ବନ୍ୟା ମରୁଡ଼ି ବାତ୍ୟା ଏସବୁ ତ ସାଧାରଣ ଜିନିଷ ଯାହାଦ୍ୱାରା କୃଷକମାନେ ବହୁତ କ୍ଷତି ସହୁଛନ୍ତି ତା'ପରେ ପରିବର୍ତ୍ତିତ ଜଳବାୟୁ ତ ଆହୁରି ଭୟଙ୍କର ରୂପ ଧାରଣ କରେ ଯାହାଦ୍ୱାରା କୃଷକମାନେ ବହୁତ ହଇରାଣ ହେବାକୁ ପଡ଼ନ୍ତି ତେଣୁ କୃଷକମାନେ ଏହି ପ୍ରତିିବନ୍ଧକୁ କ୍ଷତିର ମୁକାବିଲା କରିବା ପାଇଁ ସରକାରଙ୍କ ତରଫରୁ ବହୁତ ପ୍ରକାର ସାହାଯ୍ୟ ସରକାରଙ୍କ ତରଫରୁ ସବୁବେଳେ କୃଷକମାନଙ୍କ ପାଇଁ ସାହାଯ୍ୟ ସହଯୋଗ ରହିବା ଉଚିତ୍ ଏବଂ କୃଷକମାନେ ସେମାନଙ୍କ କୃଷକମାନଙ୍କର ସଂଗଠନ କରି ସେମାନେ ଏହାର ମୁକାବିଲା କରିବା ପାଇଁ ବହୁତ ପ୍ରକାର ବିଭିନ୍ନ ପଦକ୍ଷେପ ନେବା ଉଚିତ୍ ଯେମିତି ଆମର ଗୋଟେ ଥର ଭଲ ଚାଷ ହେଲା ତ ସେ ଭଲ ଚାଷ ଯଦି ହେଲା ସେ ଧର କିଛି ହେଇନି ଭଲ ଚାଷ ହେଇଛି ତେଣୁ କୃଷକ ସଂଗଠନ କରିକି କିଛି ଫଣ୍ଡିଙ୍ଗ୍ ରଖିବା ଉଚିତ୍ ମାନେ ଆଗକୁ ଏମିତି ବାତ୍ୟା ବନ୍ୟା ଇଏ ପାଇଁ କିଛି ଫଣ୍ଡିଙ୍ଗ୍ ରଖିବା ଉଚିତ୍ ଯେମିତି ତାର ମୁକାବିଲା କରିପାରିବେ ତେଣୁ ଏହାପରେ ସଂଗଠନର ବଡ଼ ଭୂମିକା ରହିବା ଉଚିତ୍ ଏବଂ କେମିତି ଆଗକୁ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ କେମିତି ଜଳ ନିଷ୍କାସନ ହବ ସେ ବିଷୟରେ ସରକାରଙ୍କ ଉପରେ ଚାପ ପକାଇବା ଉଚିତ୍ ଏବଂ ମରୁଡ଼ି ହେଲେ କେମିତି ଜଳ ଯୋଗାଯୋଗ ଜଳ ଯୋଗାଣ କେମିତି ସୁବିଧାରେ ହେଇପାରିବ ତାହା ବି ସେଇଟା ଆମର ସରକାରଙ୍କ ସହିତ ଆଲୋଚନା କରି ସେଇଟା ତାର ସମସ୍ୟାର ସମାଧାନ ବାହାର କରିବା ଉଚିତ୍ ଆଉ ବାତ୍ୟା ତ ବାତ୍ୟା ପାଇଁ ତ କିଛି କରିହବନି କିନ୍ତୁ ବାତ୍ୟା ପରେ କ୍ଷୟକ୍ଷତି ଭଲମନ୍ଦ ଆମେ ଯଦି ବୀମା କରିବା ଉଚିତ୍ ଚାଷୀମାନେ ଏଇସବୁ ପଦକ୍ଷେପ ନେବା ଉଚିତ୍